ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତଗୁଡ଼ିଏ ଫଟୋ ଉଠାଇସାରିଛି ସେଗୁଡ଼ିକ ବିଷୟରେ ଏବେ ବର୍ଣ୍ଣନା କରିବାକୁ ଯାଉଛି ମୁଁ ସାଧାରଣତଃ ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ଉଠାଇଥାଏ ମୁଁ ବହୁତଗୁଡ଼ିଏ ସୁନ୍ଦର ସୁନ୍ଦର ଫୁଲ ଗଛର ଫଟୋ ଉଠାଇଥାଏ ଏବଂ ନଦୀର ମଧ୍ୟ ଫଟୋ ଉଠାଇଥାଏ ଜଙ୍ଗଲରେ ଜୀବଜନ୍ତୁଙ୍କର ଫଟୋ ମଧ୍ୟ ଉଠାଇଥାଏ ଯେପରି ପାହାଡ଼ ପର୍ବତ ପଶୁପକ୍ଷୀ ଇତ୍ୟାଦି ଏବଂ ମନ୍ଦିରର ଫଟୋ ମଧ୍ୟ ଉଠାଇଥାଏ ମୋତେ ଫୁଲର ଫଟୋ ଉଠାଇବାକୁ ବହୁତ ଭଲ ଲାଗିଥାଏ